ନୟାଗଡ଼ ଜିଲ୍ଲାରେ ମୁଖ୍ୟ ଶିକ୍ଷାନୁଷ୍ଠାନ କଲେଜ ରହିଛି ସେଠାରେ ପଢ଼ିବା ପାଇଁ ବାହାରୁ ବହୁତ ଶିକ୍ଷାର୍ଥୀ ଆସୁଛନ୍ତି ତାଲିମ ନେବା ପାଇଁ ମଧ୍ୟ ନୟାଗଡ଼ ଜିଲ୍ଲାର ଆରସିଟିକୁ ଆସୁଛନ୍ତି ପୋଲିସ ଟ୍ରେନିଂ ସେଣ୍ଟର ମଧ୍ୟ ନୟାଗଡ଼ ଜିଲ୍ଲାରେ ରହିଛି ବହୁତ ଶିକ୍ଷାର୍ଥୀ ମଧ୍ୟ ସେଠାରେ ଉପକୃତ ହେଉଛନ୍ତି